ଲୋକମାନଙ୍କର ସୁରକ୍ଷା ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଆମର ଆଇନ ବ୍ୟବସ୍ଥା ରଖିବା ଦରକାର ଦେଶରେ ଦେଶରେ ବହୁତ କଟା କଟା ହାନି ହେଉଛି ଦେଶରେ ବଢ଼ୁଥିବା ଅପରାଧକୁ ଆମେ ଆମେ ନିଜେ ସଚେତନ ହେଲେ ଦେଶ ଭଲ ରହିବ ଆମ ଦେଶରେ ବହୁତ ଅପରାଧୀ ଅଛନ୍ତି ଆମେ ଆମେ ଆମ ଦେଶରେ ସଚେତନ କରିବା ଦରକାର ଦେଶରେ ବହୁତ ଚୋର ଡାକାୟତ ଅଛନ୍ତି ବହୁତ ଲୋକଙ୍କର ଅସୁବିଧା ମଧ୍ୟ ହଉଛନ୍ତି ସେଥିପାଇଁ ଆମକୁ ଆଇନ ବ୍ୟବସ୍ଥା କରିବା ଦରକାର ଆମେ ଆମର କୌଣସି ଅସୁବିଧା ହେଲେ ଆମେ ପୋଲିସ୍କୁ ଜଣାଇ ଦେବା ଓ ଯିଏ ଯେଉଁ ଲୋକ ଅପରାଧ କରୁଥିବେ ତାଙ୍କୁ ପୋଲିସ୍ଙ୍କ ହାତରେ ଧରାଇଦେବା ତା'ହେଲେ ଆମେ ସଚେତନ ହେଇପାରିବା ବହୁତ ଲୋକ ମଧ୍ୟ ଅସୁବିଧାରେ ପଡ଼ିଥାନ୍ତି